ଓଡ଼ିଶାରେ କୃଷି କ୍ଷେତ୍ର ଦେଖିବାକୁ ଗଲେ ଭାରତରେ ଅନ୍ୟ ରାଜ୍ୟ ଅନ୍ୟ ରାଜ୍ୟ ଅନ୍ୟ ରାଜ୍ୟ ତୁଳନାରେ ମାନେ ଭାରତରେ ଯେତିକଯାକ ରାଜ୍ୟ ଅଛି ଦେଖିବାକୁ ଗଲେ ଓଡ଼ିଶା ରାଜ୍ୟ ହେଉଛି ମାନେ କୃଷିକ୍ଷେତ୍ରରେ ମାନେ ବହୁତ ଉନ୍ନତପୂର୍ଣ୍ଣ ଯେପରିକି ଆମର ଏପଟେ ଚାଉଳ ମାନ ମାନେ ଧାନ ଚାଷ କରାଯାଇଥାଏ ସେଥିରେ ମାନେ ମାନେ ଠିକ୍ ସମୟରେ ପାଣି ମାନେ ଦେଇକି ଯଦି ବର୍ଷା ନହେଲା ତାକୁ ଆଉଥରେ ଆମେ ମାନେ ନଦୀରୁ ପାଣି ଖୋଳିକିରି ମାନେ ପାଣି ଆଣିକି ତାକୁ ଭଲ ଭାବରେ ଧ୍ୟାନ ଧାନ କରିଥାଉ ଚାଉଳ ମଧ୍ୟ କରିଥାଉ ଆଉ ମାଛ ମଧ୍ୟ ଗୋଟେ ଖାଲ କରିକିରି ବନ୍ଧ ଟାଇପ୍ର କରିକିରି ସେଇଠି ମାଛ ମାଛ ଚାଷ ମଧ୍ୟ କରିଥାଉ ଛୋଟରୁ ବଡ଼ କରିକି ତା'ପରେ ତାକୁ ବିକ୍ରି ଥାଉ ମଧ୍ୟ ଚାଷ ମଧ୍ୟ କରିଥାଉ ଆଉ ପନିପରିବା ଦେଖିବାକୁ ଗଲେ ତ ଆମର ପନିପରିବା ବିନ୍ସ ଭେଣ୍ଡି ଟମାଟୋ ସବୁ ପ୍ରକାର ପନିପରିବା ଆମେ ଲଗାଇ ଥାଉ ପତରର ଆକାରରେ କରିକି ଗାଡ଼ିରେ ଟ୍ରାକ୍ଟର୍ ମାରିକି ଆଗରୁ ତ ଆମେ ହଳ ଆକାରରେ ଗୋରୁ ଗାଈ ଗୋରୁ ମାନେ ରଖିକି ଚାଷବାସ କରୁଥିଲୁ ଏବେ ବି ବହୁତ ଭଲ ଚାଲିଛି କୃଷି କ୍ଷେତ୍ରରେ ଦେଖିବାକୁ ଗଲେ ଭଲ